ମୁଁ ଏବେ ଗ୍ରାଜୁଏସନ୍ ପାସ୍ କରିଛି ତ ଆଗକୁ ମୋତେ ଏମ୍ ବି ଏ କରିବାର ମୋର ଲକ୍ଷ ଅଛି ତ ଏମ୍ ବି ଏ କଲାପରେ ମୁଁ ଗୋଟେ ବଡ଼ ମାନେ ବଡ଼ କମ୍ପାନୀରେ ଚାକିରୀ କରିବି ବୋଲି ମୋର ଏତିକି ଲକ୍ଷ୍ୟ ଅଛି ତ ସେଥିପାଇଁ ମୁଁ ଏବେ ଗୋଟେ ଛୋଟ ମୋଟ କମ୍ପାନୀରେ ଚାକିରୀ କରିକି ଅଛି